ହ୍ୟାଲୋ ହଁ କିଏ କହୁଥିଲେ ହଁ କୁହନ୍ତୁ ଆପଣ ଆଣିନାହାନ୍ତି କି ଲାଇସେନ୍ସ ନହେଲେ ଗାଡ଼ି ଛାଡ଼ି ହେବନି ଫାଇନ୍ ଦେବାକୁ ପଡ଼ିବ ନାଇଁ ନାଇଁ ଆପଣ ତ ଗାଡ଼ି ଆଣିଲା ବେଳେ ଲାଇସେନ୍ସ ଧରିକି ଆସିବା କଥା ଆଜି ଯଦି ଆଣିନାହାନ୍ତି ହେଲମେଟ୍ ଆଣିଛନ୍ତି କି ନାହିଁ ଲାଇସେନ୍ସ ନହେଲେ ଫାଇନ୍ କାଟିବାକୁ ପଡ଼ିବ ନାଇଁ ନାଇଁ ଆ ଲାଇସେନ୍ସ ତ ସାଙ୍ଗରେ ଧରିକି ଆସିବା କଥା ଆଉ ଗାଡ଼ି ଧରିକିନା ଆସିଲା ମାନେ ଲାଇସେନ୍ସ ଧରିକିନା ଆସିବା କଥା ଆପଣ ହଜାର ଟଙ୍କା ଫାଇନ୍ ଦେବେ ନହେଲେ ଗାଡ଼ି ଛାଡ଼ିବିନି ନାଇଁ ନାଇଁ ଗରିବ ଲୋକ ତ ଆଉ ଦିନେ ଦିନେ ଏମିତି ଭୁଲ କରିବେନି ଆଉ କ'ଣ କରିବା ଫାଇନ୍ ନଦେଲେ ତ ମୁଁ ଛାଡ଼ି ପାରିବିନି ଗାଡ଼ି ନା ଯେମତି ଯେମିତି ହେଲେ ବି ଦେବାକୁ ପଡ଼ିବ ହଜାର ଟଙ୍କା ଦେଲେ ଗାଡ଼ି ଛାଡ଼ିବି ଫାଇନ୍ କାଟିବି ତାପରେ ଛାଡ଼ିବି ଗାଡ଼ି ଲୋକାଲ ହେଲେ ବି ସବୁବେଳେ ଲାଇସେନ୍ସ ଦରକାର ଆମେ ତ ଗଭର୍ଣ୍ଣମେଣ୍ଟ ଚାକିରି କରୁଛୁ ନା ଆମେ ଗଭର୍ଣ୍ଣମେଣ୍ଟ ଆମକୁ ଧରିବ ନା ଆମ ଇଚ୍ଛାରେ ଆମେ ଛାଡ଼ିଦେବୁ କି ଆଉ ମନ ଇଚ୍ଛା ପାଖ ହଁ ପାଞ୍ଚ କିଲୋମିଟର ହେଲେ ବି ଲାଇସେନ୍ସ କାଟିବାକୁ ପଡ଼ିବ ଲାଇସେନ୍ସ ଫି ଦେବାକୁ ପଡ଼ିବ ଯଦି ପାଞ୍ଚ କିଲୋମିଟର ହେଲେ ଆଣିକି ଦେଇକି ଯିବେ କି ମୁଁ ଛାଡ଼ିଦେବି ଯଦି ଆଣିକି ଦେବେ ଲାଇସେନ୍ସ ଦେଖେଇବେ ମୁଁ ଗାଡ଼ି ଛାଡ଼ିଦେବି ଗାଡ଼ି ମୋଠି ଥାଉ ଆଉ କାହା ସହିତ ଯାଇକିରି ଲାଇସେନ୍ସ ଆଣନ୍ତୁ ତାପରେ ମୁଁ ଛାଡ଼ିବି